ମୋର ପରିବାରରେ ମୋର ଶାଶୁ ଶଶୁର ଏବଂ ମୋର ଝିଅ ଦୁଇଟି ଝିଅ ଏବଂ ପୁଅଟିଏ ମୋର ଅଛି ସେମାନେ ବଡ଼ ଝିଅର ପ୍ଲସ୍ ଥ୍ରୀ ଏବଂ ସାନ ଝିଅର ପ୍ଲସ୍ ଟୁ ସେ ପଢ଼ୁଛି ପୁଅଟି ଛୋଟ ଟିଏ ସିଏ ସ୍କୁଲ୍ ଯାଉଛି ତା' ପରେ ସେମାନଙ୍କର ପାଠ ପଢ଼ା ବି ଠିକ୍ ସମୟରେ ସେମାନଙ୍କର ଚାଲିଛି ତାର ତଦାରଖ ବି ମୁଁ କରୁଛି ଏବଂ ମୋ ପରିବାରରେ ମୋର ଶାଶୁ ଶଶୁର ଅଛନ୍ତି ତାପରେ ସେମାନେ ବି ମୋ ପିଲାମାନଙ୍କର ଦାଇତ୍ୱ ନେଉଛନ୍ତି ମୁଁ ଯଦି କୌଣସି କାମରେ ବାହାରକୁ ଗଲେ ବି ସେମାନେ ବି ମୋ ପିଲାମାନଙ୍କର ଦାଇତ୍ୱ ନେଉଛନ୍ତି ଏବଂ ମୋର ସାଙ୍ଗମାନେ ବି ସ୍କୁଲ୍ କ୍ୟାରିୟର୍ରେ ମୋର ସାଙ୍ଗମାନେ ବି ଅଛନ୍ତି ସାଙ୍ଗମାନେ ସାଙ୍ଗ ମୋର ଚାରି ଜଣ ସାଙ୍ଗ ଅଛନ୍ତି ଚାରି ଜଣ ସାଙ୍ଗ ଭିତରୁ ଦୁଇ ଜଣ ମ୍ୟାରେଜ୍ କରି ଯାଇଛନ୍ତି ଆଉ ଦୁଇ ଜଣ ଅଛନ୍ତି ସେମାନେ ଚାକିରି କରିକି ବାହାରେ ରୋଜଗାର କରୁଛନ୍ତି ଏବଂ ତାଙ୍କ ବାପା ମା'ଙ୍କୁ ଭରଣ ପୋଷଣ ପାଇଁ ବୁଝାଉଛନ୍ତି